ଆମେ ତ ଚାଷୀ ଲୋକ ଆଉ ଆମେ ଚାଷ ନ କଲେ ହେବନି ଆଉ ଆମେ ତ ଚାଷ ଜମିରେ ଅତି ସମୟ ଅତିବାହିତ କରେ ଆମେ ନଅ'ଟା ବେଳେ ଯାଇ ଆସି ସନ୍ଧ୍ୟା ପାଞ୍ଚଟାରେ ଆଉ ବିଲ ରୁଇବା ଟାଇମ୍ରେ ଆଉ ବଛା ଟାଇମ୍ର ସେମିତି ସକାଳ ପହରୁ ଯାଏ ଆସେ ସନ୍ଧ୍ୟା ପାଞ୍ଚ'ର ଆଉ ଧାନ ଗଛ ଉଠେଇବା ଧାନ ଲଗେଇବା ଇଆଡ଼େ ବିଲ ବଛା ବଛି ତା'ପରେ କାଟିବା ସମୟ ଆସିଗଲା କାଟିବାରେ ଏଇ ସକାଳ ନଅଟାରୁ ଯିବା ରାତି ପାଞ୍ଚଟାରେ ଆସିବା ସନ୍ଧ୍ୟା ପାଞ୍ଚଟାରେ ଆଉ କାଟି ସାରିବା ପରେ ପୁଣି ଦାନ ପିଟା ଯିବ ମେସିନ୍ରେ ନହେଲେ ବୁହି ଆଣି ଖଡ଼ାରେ ସେ ଅମଳ କରି ସବୁ ଭର୍ତ୍ତି କରାଯାଏ ଆଉ ଖାଇବା ପାଇଁ ଆମେ ପଖାଳ ପଖାଳ ନେଇ ବିଲକୁ ଚାଲିଯାଉ ଆଉ ସେମିତି ସବୁ କାମ କରେ ଧାନ ଚାଷ ସରିଲା ପରେ ଆମର ଏଇ ବାଡ଼ିଝାଡ଼ିରେ ଘର ବାଡ଼ିରେ ଶାଗ ବାଇଗଣ ପରିବା ଏମିତି ସବୁ ଲଗାଯାଏ ସେଥିରେ ଆମର କିଛି ସାରଫାର ସେମିତି ପଡ଼େନି ଏଇ ଗୋବର ଖତ ଇତ୍ୟାଦି ଏମିତି ସବୁ ଦିଆହେଇକି ଭଲ ହଁ ସାର ଖାଇକି ଆଜିକାଲି ତ ସବୁ ରୋଗ ଦେହ ରୋଗ ସବୁ ମାଡ଼ି ଆସୁଛି ସେଥିପାଇଁ ଆମ ନିଜ ହାତରେ ସାର ଦେଇନେ ନିଜ ହାତରେ ଚାଷ କରେ ଆଉ ପନିପରିବା ଶାଗଫାଗ ଇତ୍ୟାଦି ଗୋବର ଖତରେ ଫଳରେ ଦେହ ଭଲ ରହିବ ସେଇଥିପାଇଁ ଶାରୀରିକ ପରିଶ୍ରମ ହେବା ଫଳରେ ଦେହ ଭଲ ରହୁଛି